ଆମେ ସବୁବେଳେ ରାତିରେ ଗ୍ରହ ନକ୍ଷତ୍ର ସବୁବେଳେ ଦେଖିଥାଉ କିନ୍ତୁ ଧ୍ରୁବ ତାରାକୁ ଦେଖିବାକୁ ଟିକେ ଅଲଗା ମଜା ଲାଗେ ସବୁଦିନ ରାତିବି ଆମେ ଗ୍ରହ ନକ୍ଷତ୍ର ସବୁ କିଛି ରାତି ଦେଖୁ ଆଉ